ଆମର ସରକାର ସରକାରର ଯୋଜନା ଗୁଡ଼ିକ ବହୁତ ଭଲ ତାଙ୍କେ ବିଜୁ ବିଜୁ ଯୁବ ଶକ୍ତିକରଣ କାଳିଆ ବସୁଧା ମଧୁବାବୁ ପେନ୍ସନ୍ ପକ୍କା ଘର ପକ୍କାଘର ଯୋଜନା ବି ଏ ସି ଆଉ କେତେ ଜିନିଷ କରୁଅଛନ୍ତି ଯେପରି ବୁଢ଼ା ବୁଢ଼ୀମାନଙ୍କୁ ପେନ୍ସନ୍ଟା ମିଳୁଅଛି କାହିଁକି ତାଙ୍କେମାନେ କିଛି କାମ କରିପାରୁନାହାନ୍ତି ତାଙ୍କର କାମରେ ତାଙ୍କେ ସାହାଯ୍ୟ କରିଛନ୍ତି ଯେପରି ତାଙ୍କେ ଆଗକୁ ବଢ଼ିପାରିବେ ଆଉ ପକ୍କା ଘର ପକ୍କା ଘର ମାନ ଯିଏ ଯିଏ ଯାହା ପାଖରେ ପଇସା ନଥାଉଛି ସରକାର ତାଙ୍କୁ ପଇସା ଦେଇ ଘର ବାନ୍ଧିବାକୁ ସାହାଯ୍ୟ କରୁଅଛି ଯେପରି ସରକାର ପେନ୍ସନ୍ ଆଉ କାଳିଆ ଏହି ପାଣି ବି ବ୍ୟବସ୍ଥା କରୁଅଛି ଆମ ସରକାର ଯେପରି କେଉଁ କେଉଁ ଗାଁ ମଧ୍ୟରେ ପାଣିଟା ଯାଉନାହିଁ ସରକାରଟା ପାଣି ପଠାଉଛି ଆଉ ଲୋକମାନଙ୍କୁ ମରିବାକୁ ବଞ୍ଚଉଛି ଆଉ କେତେ ପ୍ରକାରର କାମ କରୁଅଛି